ମୋର ପ୍ରିୟ ଖେଳ କ୍ରିକେଟ କ୍ରିକେଟ ଖେଳିବା ପାଇଁ ମୋତେ ବହୁତ ଭଲ ଲାଗେ କ୍ରିକେଟ ଖେଳିଲେ ନିଜର ଦେହ କିମ୍ବା ନିଜର ବଡି ଫିଟନେସ୍ ନିଜର ମାନେ ମାଇଣ୍ଡ ସ୍ଥିର ରୁହେ ଖେଳିବାପାଇଁ ବି ମୁଁ ବହୁତ ଆଗ୍ରହ ଲାଗେ କ୍ରିକେଟ ଖେଳିବାପାଇଁ ସଙ୍ଗସାଥୀମାନେ ବି ଖେଳନ୍ତି ମୋ ସାଙ୍ଗରେ ମୁଁ ବି ତାଙ୍କ ସହିତ ମାନେ ମିଶିକି ଖେଳେ ସଙ୍ଗସାଥୀମାନେ ସବୁବେଳେ ମାନେ କୋ'ପରେଟ୍ କରନ୍ତି କି ମୁଁ କିନ୍ତି ତାଙ୍କ ସହିତ ଭଲ ଖେଳିବି ବହୁତ ଦୂର ଦୂର ଜାଗା ଯାଉ ବି ଆମେ ଖେଳିବା ପାଇଁ ଆଉ ସକାଳେ ସନ୍ଧ୍ୟାବେଳେ ବେସିକାଲି ପାଠପଢାରେ ମନ ନ ଦେଇକି ବି କ୍ରିକେଟ ଖେଳିବାରେ ଆମେ ମଜ୍ଜିଯାଉ କ୍ରିକେଟ ଖେଳିବାଟା ବହୁତ ଦେହ ପାଇଁ ଭଲ ମାନେ ଦେହ ସୁସ୍ଥ ରହେ ମାନେ ରନିଙ୍ଗ ସବୁବେଳେ ହୁଏ ନା ମାନେ କ୍ରିକେଟ ଖେଳିଲେ ଯେମିତି ଆମେ ରନିଙ୍ଗ କରୁ ସକାଳେ ସନ୍ଧ୍ୟାବେଳେ ଏକ୍ସରସାଇଜ ବି ହୋଇଯାଏ ନିଜର ବଡି ଫିଟନେସ୍ ପାଇଁ ଗୋଟିଏ ଏକ୍ସରସାଇଜ ଟାଇପିର ବି କ୍ରିକେଟା ବି ଗୋଟିଏ ମାତ୍ରାରେ ବହୁତ ଭଲ ଆଉ କ୍ରିକେଟ ଖେଳିବାପାଇଁ ବି ବହୁତ ଭଲ ବି ଲାଗେ ସାଙ୍ଗସାଥୀରେ ବି କିମ୍ବା ସବୁ ମାନେ ଟୁର୍ଣ୍ଣାମେଣ୍ଟ ବି ଖେଳିଯାଉ ବହୁତ ସୁନ୍ଦର ଲାଗେ ଖେଳିବା ପାଇଁ ମାନେ ବୋଲିଙ୍ଗ୍ ଲାଇନ୍ ହେଉ ବ୍ୟାଟିଙ୍ଗ୍ ଲାଇନ୍ ହେଉ ଫିଲଡିଙ୍ଗ୍ ମାନେ ଏମିତି ମାନେ ଟୋଟାଲ ଅଲ୍ ଆର୍ ମାନେ ରନିଙ୍ଗ କରିବାପାଇଁ ବି ସୁବିଧା ହୁଏ ଆଉ ବହୁତ ସୁନ୍ଦର ଲାଗେ ଖେଳିବା ପାଇଁ